ମୋ ପିଲାଦିନରୁ କ୍ରିକେଟ୍ ଓ ବ୍ୟାଡ଼ମିଣ୍ଟନ୍ ଖେଳୁଥିଲି ଯଦି କ୍ରିକେଟ୍ ଖେଳିବା ତା'ହେଲେ ଏଥିରେ ଏଗାର ଜଣ ପ୍ଲେୟାର୍ ପ୍ରତିଟି ଟିମ୍ରେ ଥାଆନ୍ତି ଏବଂ ଦୁଇଟି ଟିମ୍ ମଧ୍ୟରେ ଖେଳ ହେଇଥାଏ ଏକ ପଡ଼ିଆ ଥାଏ ଓ ବିଭିନ୍ନ ପ୍ରକାରର ରେ ରୋ ଥାଏ ଯେମତିକି କିପର ଥାଆନ୍ତି ବ୍ୟାଟ୍ସମ୍ୟାନ୍ ଥାଆନ୍ତି ବୋଲର୍ ଥାଆନ୍ତି